ଆମେ ଓଡ଼ିଆ ଆମ ଓଡ଼ିଆ ପରମ୍ପରାର ଗୋଟିଏ କଥା ରହିଛି ରାତି ପାହିବା ମାତ୍ରେ ବା ଭୋର୍ ଭୋର୍ରୁ ସମୟରେ ପ୍ରତ୍ୟେକ ଘରରେ ଗୋବରପାଣି ସିଞ୍ଚନ କରାଯାଏ ସିଞ୍ଚନ କରିବା ଦ୍ଵାରା କ'ଣ ହୋଇଥାଏ ନା ଘର ପବିତ୍ରତା ହୋଇଥାଏ ଏବଂ ଯେଉଁ ଆମର ଗୋଟିଏ କାରଣ ଅଛି ବୈଜ୍ଞାନିକ ତଥ୍ୟ ଅନୁସାରେ ଏହା ଏକ ହାଇଜେନିକ୍ ଯେଉଁ କୀଟପତଙ୍ଗ ମରିଥିବେ କି ପରିସ୍ରା କରିଥିବେ ଝାଡ଼ା କରିଥିବେ ଗୋବରପାଣି ପକାଇବା ଦ୍ଵାରା ସେସବୁ କୀଟର ଯେଉଁ ବିଷଟା ଥାଏ ସେସବୁ କ'ଣ କରେ ନା ମରିଯାଇଥାଏ ତେଣୁ ଓଡ଼ିଆ ପରମ୍ପରା ଅନୁସାରେ ଆମର ଭୋର୍ରୁ ଭୋର୍ରୁ ପ୍ରତ୍ୟେକ ଘରେ ଆମେ ସମସ୍ତେ ଗୋବରପାଣି ଦ୍ଵାରା କ'ଣ କରି ନା ଗୋବରପାଣି ଆଗେ ସିଞ୍ଚନ କରି ତା' ଉପରେ ଝାଡ଼ୁରେ ଝାଡ଼ୁ କରିଥାନ୍ତି ଏବଂ ମାଟି ଘର ହୋଇଥିଲେ ଗୋବର ପାଣି ଦ୍ଵାରା ମଧ୍ୟ ଘରକୁ ଲେପନ କରିଥାନ୍ତି ଲେପନ କରିବା ଦ୍ଵାରା ଆମର ଗୋଟିଏ ଶୁଭ ଆସିଥାଏ ମନରେ ଗୋଟିଏ ଶାନ୍ତି ମିଳିଥାଏ ଏବଂ ଶୁଭ ହେଉ କିମ୍ବା ଅଶୁଭ ହେଉ ପ୍ରତ୍ୟେକ କାର୍ଯ୍ୟରେ ପ୍ରଥମେ ଗୋମାତାର ମଳକୁ ଆଣି ଆମେ କ'ଣ କରୁ ନା ପାଣିରେ ଗୋଳାଇକି ସିଞ୍ଚନ କରିଥାଉ ଏହା କରିବା ଦ୍ଵାରା ମନରେ ଗୋଟିଏ ପବିତ୍ରତା ଆସିଥାଏ ଏବଂ ଘରରେ ଗୋଟିଏ ଲକ୍ଷ୍ମୀ ଆସିଥାଏ